ଧାର୍ମିକସ୍ଥଳରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ ଯେମିତି କି ମନ୍ଦିରରେ ସକାଳେ ସନ୍ଧ୍ୟାରେ ଦୁଇଥର ଆଳତି କରାଯାଏ ଭଜନ ହୁଏ ଧୂପ ଦୀପ ଦିଆ ହୁଏ ଅଷ୍ଟପ୍ରହରୀ ହୁଏ କୀର୍ତ୍ତନ ହୁଏ ଭାଗବତ ପଢ଼ା ହୁଏ ବିଭିନ୍ନପ୍ରକାର କୀର୍ତ୍ତନ ମଣ୍ଡଳୀ ଆସନ୍ତି କୀର୍ତ୍ତନ କରିବା ପାଇଁ ଯେମିତି କି ଖ୍ରୀଷ୍ଟିଆନ ମାନଙ୍କର ଚର୍ଚ୍ଚରେ ରବିବାର ପ୍ରାର୍ଥନା ହୁଏ ସେମାନେ ଡିସେମ୍ବର ପଚିଶରେ ବଡ଼ଦିନ ପାଳନ କରନ୍ତି ସବୁ ଭାଇଭଉଣୀ ଏକାଠି ହୁଅନ୍ତି କ୍ୟାଣ୍ଡେଲ୍ ଜାଳନ୍ତି ମୁସଲମାନ ମାନେ ମସଜିଦରେ କୁ ଯାଆନ୍ତି ପୁରୁଷମାନେ କେବଳ ଯାଆନ୍ତି ମହିଳାମାନେ ସେଠିକି ଯାଆନ୍ତି ନାହିଁ ସେମାନଙ୍କର ମସଜିଦରେ ଆଲ୍ଲାଙ୍କୁ ଡାକନ୍ତି ପ୍ରାର୍ଥନା କରନ୍ତି ଗୁରୁଦ୍ୱାରରେ ସମସ୍ତେ ଯାଆନ୍ତି ସମସ୍ତେ ମୁଣ୍ଡରେ ଓଢ଼ଣା ଦିଅନ୍ତି ସ୍ତ୍ରୀ ଲୋକମାନେ କୀର୍ତ୍ତନ ଭଜନ ଆଦି ହୁଏ